ଧରିବା ଶିଖିଲି ଯେମିତିକି ଆମେ ଛୋଟବେଳ ଯେତେବେଳେ ବାପାମାନଙ୍କ ସହ ଯାଏ ମାଛ ଧରିବା ପାଇଁ ସେତେବେଳେ ବାପାମାନଙ୍କୁ ଦେଖି ଜାଲ କେମିତି ପକାନ୍ତି ତାଙ୍କଠାରୁ ସେ ଯେମିତି ପାଣି ଯେମିତି ଧିରେଧିରେ ଯାଇକି କୌଶଳରେ ପକାନ୍ତି ଜାଲ ତାଙ୍କୁ ଧିରେଧିରେ ତାଙ୍କ ଶୈଳୀଟା ଶିଖିଲି ମାଛ ଧରିବାରେ ଏମିତି ସେ ପକାନ୍ତି ଜାଲ ଏମିତି ପକେଇଲେ ସନ୍ଧ୍ୟାବେଳ ଟାଇମ୍ରେ ବେଶୀ ମାଛ ପକାନ୍ତି ତାଙ୍କଠାରୁ ଶିଖିଲାପରେ ମୁଁ ମୋର ସମସ୍ତଙ୍କର ସାଙ୍ଗସାଥୀମାନଙ୍କ ସହ ଯାଇକି ତାଙ୍କ ସହ ଫିଶିଙ୍ଗ୍ଟା ମାନେ ମାଛ ଧରିବା ଇଏ କଲି ଶିଖିଲି ତା'ପରେ ମାଛ ବି ତାଙ୍କମାନଙ୍କଠାରୁ ଯେଉଁ ଜାଲ ବନିଶୀ ବନିଶୀ ଛଡ଼ ସହ କଣ୍ଟା ସୂତା ନେଇକି ଯାଏ ତାଙ୍କ ମାଛ ଧରି ମାଛ ବି ସେଥିରେ ପଡ଼ନ୍ତି ଆଉ ମୁଁ ଯେତେବେଳେ ସନ୍ଧ୍ୟାବେଳ ଟାଇମ୍ରେ ଯାଏ ମାଛ ବେଶୀ ଧରିବାକୁ ସନ୍ଧ୍ୟାବେଳେ ମୋତେ ବେଶୀ ଭଲ ଲାଗିବ ସନ୍ଧ୍ୟାବେଳ ଟାଇମ୍ରେ ବହୁତ ମାଛ ପଡ଼ିଥାନ୍ତି ଆଉ ସମସ୍ତ ସାଙ୍ଗମାନଙ୍କ ସହିତ ଯାଏ ମାଛ ଯେତେବେଳେ ତାଙ୍କୁ ତାଙ୍କୁ ବି ମୁଁ ଶିଖେଇଲି ମାଛ ବନିଶୀ କଣ୍ଟା ସହ ଜାଲରେ ବି ଯେଉଁ ମାଛ ଧରିବା ଶିଖେଇଲି ଆଉ ଶିଖିଲା ପରେ ଏମାନେ ମାଛ ବି ଏବେ ଭଲ ଧରିବା ଭଲ ଧରୁଛନ୍ତି ତା'ପରେ ମାଛ ଧରିଲା ପରେ ସେମାନେ ରୋଷେଇବାସ ସବୁ କରନ୍ତି ମାଛକୁ ଧରିକି ଏମିତି ସବୁ ମାଛ ଆମେ ଧରିବା ଶିଖିଲୁ